ଆମ ବଗିଚାରେ ଆମେ ଫାଷ୍ଟ ପାଖାପାଖି ଲଗାଉଛୁ ବହୁତ ବହୁତ ଗଛ ଯେପରିକି ଦେଖ ଗେନ୍ଦା ଫୁଲ ସେଟା ଛୋଟ ଛୋଟ ଗଛ ହେଉଛି ତାପରେ ଟଗର ଫୁଲ ସେଇଟା ବି ଛୋଟ ଛୋଟ ଆସୁଛି ସେଇଟା ବି ପାଖାପାଖି ଆମେ ଲଗାଇପାରୁ ଏମିତି ଧନିଆ ଗଛ ବହୁତ ଗଛ ଅଛି ନାନା ପ୍ରକାର ଗଛ ଅଛି ଯେଉଁଟାକି ଆମେ ପାଖାପାଖି ଲଗାଇପାରୁ ଛୋଟଛୋଟ ଗଛ ହେଉଛି ଫଲ ହେଉଛି ସେଇଟା ପାଖାପଖି ଲାଗ ଛୋଟ ଛୋଟ ଛୋଟ ସେଟା ଫଲ ବି ହେଉଛିି ଭଲ ସୁନ୍ଦର ଦେଖାଉଛିି ଭଲ ବି ଲାଗୁଛି ଆମେ ସେଇଟାକୁ କେୟାରଲି ଯତ୍ନ ନେବାକୁ ପଡ଼ିବ ନ କେଆରଲି ଯତ୍ନ କରିଲେ ସେଇଟା ଗଛ ଭଲ ବି ହବ ଆଉ ଆମେ ଯଦି ସେ ଗଛକୁ ନଜର ନଦେବା ଦିନେ ନ ଦେଖିଲେ ସେ ଗଛ ତ ଖରାପ ହେଇଯିବ ନା ଛୋଟ ଗଛଟିି ସେଇଟା ଭଲରେ ଦେଖବାକୁ ପଡ଼ିବ ଆମେ ଯେମିତି ନିଜ ଯତ୍ନ ନେଉଛୁ ସେହିପରିିକି ଗଛକୁ ବି ନିଜ ସାହାଯ୍ୟରେ ଆମେ ସେଟାକୁ ଯତ୍ନ ନେବାକୁ ପଡ଼ିବ ଆମକୁ ଭଲ ବି ଲାଗିବ ସେଟା ଭଲ ଫୁଟିଲେ ଭଲ ଦିଶିବ ଆମକୁ ଭଲ ବି ଲାଗିବ